ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗେମ୍ ଖେଳିବା ଯେମିତି ଖେଳ ଖେଳିବାରେ ମଧ୍ୟରେ ବିଭିନ୍ନପ୍ରକାର ପାର୍ଥକ୍ୟ ରହିଛି କାରଣ ସହରାଞ୍ଚଳରେ ଯେମିତି ପିଲାମାନଙ୍କୁ ଯେଉଁ ସୁବିଧା ମିଳିଥାଏ ଗ୍ରାମରେ ସେହି ସୁବିଧାଟା ମିଳି ନଥାଏ କାହିଁକିନା ଗାଁରେ ବି ପିଲାମାନେ ବିଭିନ୍ନପ୍ରକାର କଷ୍ଟ କରି ଯେଉଁ କ୍ରିକେଟ୍ ହେଉ ଫୁଟ୍ବଲ୍ ହେଉ ସେମାନେ ବି ବିଭନ୍ନ ବିଲ ବାଡିରେ ସେମାନେ ପରିଶ୍ରମ କରି କାହିଁକିନା ପଦାର ବି ଘୋର ଅଭାବ ପଦାବି ମିଳିନଥାଏ ସେମାନେ ଗାଁରେ ଯେଉଁ ବିଲବାଡ଼ିକୁ ସଫାକରି ସେମାନେ ସେଇଥିରେ ଖେଳ ଖେଳିଥାନ୍ତି ବାଗୁଡ଼ି ହେଉ କି ଫୁଟ୍ବଲ୍ ହେଉ କି ଭଲିବଲ୍ ହେଉ କି କ୍ରିକେଟ୍ ହେଉ ସେ ସେଇଥିରେ ବହୁତ ପରିଶ୍ରମ କରି ଖେଳିଥାନ୍ତି କିନ୍ତୁ ସହରାଞ୍ଚଳରେ ସରକାରଙ୍କ ଦ୍ଵାରା ବିଭିନ୍ନପ୍ରକାର ମଧ୍ୟ ଫିଲ୍ଡର ବ୍ୟବସ୍ଥା କରାଯାଇଛି ରାତିରେ ଖେଳିବା ପାଇଁ ସୁବିଧା କରାଯାଇଛି ଏମିତିକି ବିଭିନ୍ନପ୍ରକାର ଫିଲ୍ଡକୁ ଆଲୁଅରେ ରଞ୍ଜିତ କରାଯାଇଛି ଯେମିତିକି ଆରାମ୍ସେ ଖେଳି ହେବ ତା'ର ମଧ୍ୟ ବ୍ୟବସ୍ଥା କରାଯାଇଛି କିନ୍ତୁ ଗାଁ ଗହଳିରେ ସେହି ବ୍ୟବସ୍ଥାଟି ନାହିଁ ଯାହା ଦ୍ଵାରା ଗ୍ରାମର ପିଲାମାନେ ସେଇ ଯୁଗରେ ଟିକିଏ ଯେତେବେଳେ କମ୍ ଡେଭ୍ଲପ୍ କରୁଛନ୍ତି କିନ୍ତୁ ସହରାଞ୍ଚଳରେ ପିଲାମାନେ ବହୁତ ଶୀଘ୍ର ଡେଭ୍ଲପ୍ କରୁଛନ୍ତି ଓ ପ୍ରତିଟି ଖେଳରେ ସେମାନେ ଭାଗ ନେଇପାରୁଛନ୍ତି ଓ ନାଁ କରିପାରୁଛନ୍ତି ସେଥିପାଇଁ ଗ୍ରାମାଞ୍ଚଳର ପିଲାମାନେ ଟିକିଏ ପଛୁଆ ରହିଯାଉଛନ୍ତି ସହରାଞ୍ଚଳର ପିଲାମାନେ ଟିକିଏ ସବୁଥିରେ ସବୁ କ୍ଷେତ୍ରରେ ଆଗୁଆ ରହୁଛନ୍ତି